ଭାରତରେ ଚାହା ବେଶୀ ଭଲ ପାଆନ୍ତି ଆମେ ଚାହାକେ ଅଲଗା ଅଲଗା ବନାସୁଁ ଅଲଗା ଅଲଗା କରିକିରି ଚାହା କି ଲାଲି ଚାହା ବନାସିଁ କି ଗୁରସ୍ ଚାହା ବନାସିଁ କି ଲେମ୍ବୁ ଦେଇକିରି ଲାଲି ଚାହାକେ ବନାବେ ଚାହାରେ ଆମେ ଲାଲି ଚାହାରେ ଆମେ ଦେଶୁଁ ଚିନିରେ ମୁଁ ଝକରି ଟିକେ ଚିନି ଚାହାପତି ଲବଙ୍ଗ ଇଲାଚି ତେଜପତର ଦେଇଗଲା ଯେ ଲାଲି ଚାହା ବନାସୁଁ ଆମେ ଆଉ ଲାଲି ଚାହା ପରି କରସାରଲା ପରେ ଲେମ୍ବୁ ଟିକି ଚିଡ଼ିକିସୁ ଆପଣ ଗୁ୍ରସ୍ ଚାହା ବନାସୁ ଅଲଗା ଅଲଗାଠାନେ ଭିନ୍ନ ଭିନ୍ନ ଜାଗାରେ ଚାହା ବନାବେ ଗୁରସ୍ ଚାହା କି ଗୁରସ୍ କି ଚାହାରେ ଗୁରସ୍ ପ୍ୟାନ୍ ଦେବି ଗୁରସ୍ ଦେବି ଚାହା ପତି ଦେବି ଲବଙ୍ଗ ଦେବି ଇଲାଚି ଦେବି ତେଜ ପତର ଦେବେ ଗୁଡ଼ମରିଚ ଦେବି ଦାଲଚିନି ଦେବି ଆର୍ ଚାହାଟା ବନାସନ୍ ତାପରେ ଆମେ ଲାଲି ଚାହା ବନାମୁ ଲେମ୍ବୁବାଲା ଲାଲି ଚାହାରେ ଚାହା ପତି ଦେମୁଁ ଲବଙ୍ଗ ଦେମୁଁ ଇଲାଚି ଦେମୁଁ ଆମେ ଘରେ ଏଟା ତିଆରି କରର୍ସୁଁ ଲବଙ୍ଗ ଇଲାଚି ଦାଲଚିନି ସବୁ ପକାମୁ ଲେମ୍ବୁ ଟିକେ ଦେମୁ ଆଉ ଆମେ ଚାହାକେ ତିଆରି କରସୁଁ ଭିନ୍ନ ଭିନ୍ନ ଜାଗାରେ ବାହାରେ ବି ଆପଣ ଚାହା ପିଇବେ ପାଞ୍ଚଟା ଜାଗାନ ପାଞ୍ଚଟା ରକମର ଚାହା ମିଲସି ଇକ ଲାଲି ଚାହା ଗୁରସ ଚାହା ଲେମ୍ବୁବାଲା ଚାହା କଫି ଚାହା ସବୁ ଅଲଗା ଅଲଗାଟା କିସମ କିସମଟା ମିଲ୍ସି ଚାହାରେ ବହୁତ ଜିନିଷ୍ ପଡ଼୍ସି ଚାହା ଘରେ ଆମେ ପୁରା ଭଲ କରି ତିଆରି କରସୁଁ ଆମ ନିଜ ଲାଗି ବନାସୁଁ ଆଉ ବାହାରୁ ସବୁ ବି ଚାହାଟା ପିସୁଁ ଆମେ ଚାହା ପିଇସୁଁ ସମସ୍ତେ ସଖାଲୁ ଉଠିକରି ଲାଲି ଚାହା ବନାସି ଆଉ ଚିନି ଟିକେ ଆମେ ଝକରି ପକାସୁଁ ଆଉ ଅଦା ଟିକେ ଆମେ ଝକରି ଦେସୁଁ ଅଦା ଦେସୁଁ ଯେ ପତର ପକାସୁଁ ସଖାଲୁ ଚାହାରେ ଅଦା ତେଜ ପତର ଲବଙ୍ଗ ଇଲାଚି ଡାଲଚିନି ଗୁଟିମରିଚ ପକେଇ କରି ତାକେ ଛାନି କରି ଲେମ୍ବୁ ଚିଟକି କରି ତାକେ ବନାସୁଁ